ଡେଙ୍ଗୁ ଜ୍ୱର ମ୍ୟାଲେରିଆ ମଶା ଯୋଗୁଁ ହୋଇଥାଏ ହେଲେ ସେ ଡେଙ୍ଗୁ ଜ୍ୱର ମାସରେ ଅଧିକ ହୋଇଥାଏ କାରଣ ବର୍ଷା ମାସରେ ନଳପାଣି କାଦୁଅରେ ପାଣି ରହିଯାଏ ହେଲେ ଆମେ ଯଦି ଜଳପାଣି କାଦୁଅରେ ବେଶୀ କାଦୁଅ କରିବା ହେଲେ ଆମକୁ ଡେଙ୍ଗୁ ମଶା ବହୁତ ଜନ୍ମ ନିଅନ୍ତି କରିବାକୁ ହେଲେ ଆମକୁ ଶୋଇବା ସମୟରେ ମଶାରି କରି ଶୋଇିବାକୁ ପଡ଼ିବ ହେଲେ ଡେଙ୍ଗୁ ଜ୍ୱର ହେବା କାରଣରୁ ବହୁତ ରୋଗ ଡେଙ୍ଗୁ ଜ୍ୱର ବହୁତ କଷ୍ଟକର ହେଲେ ଆମ ଯଦି ଯଦି ତା ରୋକିବା ନାହିଁ ତାହେଲେ ଆମକୁ ଡେଙ୍ଗୁ ଜ୍ୱର ମୃତ୍ୟୁବରଣ କରିବାକୁ ବି ପଡ଼ିବ ହେଲେ ମଶାମାନେ ବେଶୀ ହୋଇଯିବା କାରଣରେ ଆମକୁ ବହୁତ କାମୁଡ଼ି ଦେଇଥାନ୍ତି ଖାଦ୍ୟ ନଳପାଣି ଏ ସେସବୁରେ ବହୁତ ମଶା ଯନ୍ମ କରନ୍ତି ହେଲେ ଆମେ ତା ରୋକିବା ପାଇଁ ହେଲେ ଆମକୁ

ଶୋଇବା ଆଗରୁ ମଶାରି ବାନ୍ଧିକି ଶୋଇବା ସେ ସମୟରେ ହେଲେ ଆମେ ଡେଙ୍ଗୁ ମ୍ୟାଲେରିଆ ଜ୍ୱରରୁ ବଞ୍ଚି ପାରିବା